ଆଜିକାଲି ପିଲାମାନେ ଖେଳୁଥିବା କିଛି ନୂଆ ଗେମ୍ ଖେଳୁଛନ୍ତି ସେଥିମଧ୍ୟରୁ ଯେମିତି ଫୋନ୍ ଫୋନ୍ରେ ଭିଡିଓ ଗେମ୍ ଫ୍ରି ଫାୟାର ପବ୍ଜି ଏବଂ ଟେମ୍ପଲ୍ ରନ୍ ଏମିତି ବିଭିନ୍ନ ପ୍ରକାର ଗେମ୍ ଅଛି